ବର୍ତ୍ତମାନ ସମୟରେ ଚାଷୀମାନଙ୍କୁ ଏବଂ ଚାଷକୁ ବହୁତ ପ୍ରକାର ପ୍ରାଧାନ୍ୟ ମିଳୁଛି କାରଣ ଚାଷୀ ଆଜିକା ସମୟରେ ସେମାନଙ୍କର ଭୂମିକା ବହୁତ ରହିଛି ତେଣୁ ସେମାନେ କେମିତି ଏ କମ୍ ଖର୍ଚ୍ଚରେ ଭଲ ଚାଷ କରିପାରିବେ ଏବଂ ସରକାର ସେଥିପ୍ରତି ବହୁତ ସଚେତନ ହେଇଛନ୍ତି କିଭଳି ସେମାନଙ୍କୁ ନବୀନ ସରକାର ବା କାଳିଆ ଯୋଜନା ହେଉ କିମ୍ବା ବିଭିନ୍ନପ୍ରକାର ମାଧ୍ୟମରେ ସେମାନଙ୍କୁ କମ୍ ମୂଲ୍ୟରେ ଜିନିଷ ଯୋଗାଇ ଦିଆଯାଉଛନ୍ତି ଏବଂ ପ୍ରତି ଗ୍ରାମରେ ସେମାନେ କିଭଳି ଭଲ ଫସଲ କରିବେ ସେଥିପ୍ରତି ମଧ୍ୟ କ୍ୟାମ୍ପ୍ ହେଉଛି କୃଷି ବିଭାଗର ବହୁତ ଲୋକମାନେ ସେମାନଙ୍କୁ ସଚେତନ କରାଉଛନ୍ତି କେଉଁଭଳି ଭଲ ଫସଲ ସେମାନେ କରିବେ ଏବଂ ଆଜିର ସମୟରେ କିଭଳି ଫସଲ ଦ୍ଵାରା ସେମାନେ ଅଧିକ ଉପରକୃତ ଉପକୃତ ହେଇପାରିବେ ସେଥିମଧ୍ୟ ସଚେତନ ହେଉଛନ୍ତି ଏବଂ ବିଭିନ୍ନପ୍ରକାର ସରକାରୀ ହେଉ କିମ୍ବା ବେସରକାରୀ ବ୍ୟାଙ୍କ୍ ମଧ୍ୟ ଲୋନ୍ ସାହାଯ୍ୟରେ ଚାଷୀମାନଙ୍କୁ ବହୁତ ଉପକୃତ କରୁଛନ୍ତି ଚାଷୀମାନେ ସେମାନଙ୍କର ବହୁତ ଉପକୃତ ହେଉଛନ୍ତି ସବୁପ୍ରକାର ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବା ନିହାତି ଦରକାର କାରଣ କୃଷକ ନଥିଲେ ଆମେ ଖାଇବାକୁ ପାଆନ୍ତୁନି କିମ୍ବା କୃଷି ବିନା ସବୁ ଅଧୁରା ଭଲ ଖାଦ୍ୟ ପାଇବାପାଇଁ କୃଷକମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି ସରକାର ମଧ୍ୟ ସେଥିପ୍ରତି ବହୁତ ସଚେତନ ହେଇଛନ୍ତି